ମୋର ପ୍ରିୟ ଋତୁ ହେଲା ଗ୍ରୀଷ୍ମଋତୁ ବା ଖରାଦିନ ଖରାଦିନରେ ଖରାଦିନ ଆମକୁ ଭଲ ଲାଗେ ଏଥିପାଇଁ କି ଖରାଦିନେ ଚାରିଆଡ଼େ ସଫା ସୁତରା ଥାଏ ଚାରିଆଡେ ଆକାଶ ପରିଷ୍କାର ଥାଏ ଟିକେ ଗରମ ହୁଏ ଗରମ ହୁଏ କିନ୍ତୁ ଖରା ଦିନ ହିଁ ମତେ ଭଲ ଲାଗେ ଖରା ଦିନେ ଆମ୍ବ ପାଚେ ଖରାଦିନେ ସପୁରୀ ପାଚେ ପଣସ ପାଚେ ବିଭିନ୍ନ ପ୍ରକାର ଫଳ ମିଳେ ଆଉ କୋଳି ଅଙ୍ଗୁର ଏସବୁ ମିଳେ ଆଉ ଖରାଦିନେ ବିଶେଷ କରି ଯାନିଯାତ୍ରା ପର୍ବପର୍ବାଣି ବେଶୀ ଥାଏ ଆଉ ଆମେ ଦେଖି ଯିବାକୁ ଭଲ ଲାଗେ ଖରାଦିନ ଭଲ ଲାଗେ